ସାର୍ ନମସ୍କାର ସାର୍ ମୋତେ ଟିକିଏ ଜର ହେଇଥିଲା ଜର ତ ତିନି ଚାରି ଦିନ ହେଲା ହେଲାଣି କାଶ ଟିକିଏ ହେଉଛି ଆଉ ହଁ ମେଡ଼ିସିନ୍ ଆପଣଙ୍କ ହସ୍ପିଟାଲର ମୋତେ ମେଡ଼ିସିନ୍ ଦେଇଥିଲେ ମୁଁ ଖାଇଛି ଭଲ ହେଇଛି ଆଉ ମୋର କିଛି ଟିକିଏ କହିବାର ଥିଲା ଆପଣ ଯେଉଁ ମେଡ଼ିସିନ୍ ଲେଖିଥିଲେ ମୁଁ ସେ ମେଡ଼ିସିନ୍ ଖାଇକି ଦେହ ଭଲ ହେବାରୁ ମୁଁ ଆପଣଙ୍କୁ କିଛି ଟିକିଏ କହିବାପାଇଁ ଚାହୁଁଛି କହୁଛି ଯେ ହସ୍ପିଟାଲଟା ଟିକିଏ ଆଉ ଟିକିଏ ଉନ୍ନତ ମାନର ହେଲେ ଭଲ ହୋଇଥାନ୍ତା ଫକୀର ମୋହନ ମେଡ଼ିକାଲ କଲେଜ୍ ଟା ଯେଉଁ ହେଇଛି ଆଉ ଟିକିଏ ଉନ୍ନତମାନର ହେଲେ ଆମେ ପେସେଣ୍ଟ୍ ମାନେ ଟିକିଏ ଆହୁରି ଉପକୃତ ହୁଅନ୍ତୁ ଅସୁବିଧା ମାନେ ଯେ ଆମର ଆମ୍ବୁଲାନ୍ସ ବ୍ୟବସ୍ତାଟା ଟିକିଏ ଆଉ ଟିକିଏ ଶୀଘ୍ର ଯାଇକି ପହଞ୍ଚିପାରନ୍ତା ରୋଗୀଙ୍କ ପାଖରେ ଦ୍ୱିତୀୟରେ ହେଲା ଆମର ଅକ୍ସିଜେନ୍ ଲେଭୁଲ୍ ଟା ଯେଉଁ ପେସେଣ୍ଟ୍ ମାନଙ୍କ ପାଖରେ ଠିକ୍ ସେ ପାଇପାରନ୍ତେ ଆଇସିୟୁ ବେଡ୍ ସିଟ୍ ଟା ଯେଉଁ କମ୍ ଅଛି ଯଦି ଆଇସିୟୁ ସିଟ୍ ଟା ଟିକିଏ ବଢ଼ିପାରନ୍ତା ଆହୁରି ରୋଗୀ ଟିକିଏ ଉପକୃତ ହୁଅନ୍ତେ ବଞ୍ଚି ଯାଇପାରନ୍ତେ କିଛି ସିରିୟସ୍ ରୋଗୀ ତା ସହିତ ଯଦି ହସ୍ପିଟାଲର ଚାରିଆଡ଼େ ଯେମିତି ପରିଷ୍କାର ପରିଚ୍ଛନ୍ନ ଆଉ ଟିକିଏ ରହିଲେ ଭଲହୁଅନ୍ତା ରୋଗୀମାନେ ଯେଉଁ ନେବୁଲାଇଜେସନ୍ ନେବାପାଇଁ ବ୍ୟବସ୍ତା ଟିକିଏ କରାହେଲେ ଭଲହୁଅନ୍ତା ମେଡ଼ିସିନ୍ ଯେଉଁ ମେଡ଼ିସିନ୍ ଅଛି ଠିକ୍ଅଛି ତାଠୁ ଆଉ ଟିକିଏ ଉନ୍ନତମାନର ଯଦି ମେଡ଼ିକାଲକୁ ମେଡ଼ିସିନ୍ ଆସନ୍ତା ଆଉ ଟିକିଏ ରୋଗୀ ବି ଭଲରେ ଚିକିତ୍ସା ପାଇପାରନ୍ତେ ହଁ ଆଉ କିଛି ପ୍ରୋବ୍ଲେମ୍ ମାନେ ଯଦି ଏଇ ହସ୍ପିଟାଲ୍ ଗୁଡ଼ାକ ପରିଷ୍କାର ପରିଚ୍ଛନ୍ନ ଉପରେ ଟିକିଏ ଧ୍ୟାନ ଦିଆହେଲେ ଭଲ ହୁଅନ୍ତା ଶୌଚାଳୟ ବ୍ୟବସ୍ତା ଟିକିଏ ଭଲ ରଖା ହୁଅନ୍ତା ଆଉ ପାଣିର ଯେଉଁ ଅସୁବିଧା ଟା ରହୁଛି ଟେପ୍ ର ବ୍ୟବସ୍ତା ସେଇଟା ଟିକିଏ ସୁବିଧା ହୁଅନ୍ତା ଆଉ ଆମର ଯେଉଁ ରଖାହେଇଛି ଖାଦ୍ୟ ଆହାର କେନ୍ଦ୍ରଟା ଆହାର କେନ୍ଦ୍ରଟା ଟିକିଏ ଯଦି ଅଧିକ ସଂଖ୍ୟାର ଲୋକଙ୍କୁ ଖାଦ୍ୟ ମିଳନ୍ତା ଆଉ ଟିକିଏ ରୋଗୀମାନେ ଉପକୃତ ହୁଅନ୍ତେ ତାପରେ ଗଲା ଆମର କଣ ନା ଆଇସିୟୁର ଯେଉଁ ବ୍ୟବସ୍ତାଟା ଟିକିଏ ଅଧିକା କରନ୍ତେ ଟିକିଏ ବ୍ଲଡ଼୍ ବ୍ୟାଙ୍କର ଏଇ ଯେଉଁ ଥାଲାସେମିଆ ପେସେଣ୍ଟ୍ ଗୁଡାକ ଆସୁଛନ୍ତି ବ୍ଲଡ଼୍ ର ପ୍ରୋବ୍ଲେମ୍ ପଡ଼ୁଛନ୍ତି ବ୍ଲଡ଼୍ ଠିକ୍ ସମୟରେ ପାଇପାରୁନାହାନ୍ତି ଯଦି ବ୍ଲଡ଼୍ ବ୍ୟାଙ୍କଟା ଟିକିଏ ଆଉ ଟିକିଏ ଉନ୍ନତିକରଣ କରାହେଇକି ଅଧିକ ବ୍ଲଡ଼୍ ସଂରକ୍ଷଣ କରାହୁଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା ଠିକ୍ଅଛି ଯଦି ସାର୍ ଏତିକି ଯଦି ଆମ ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ୍ କଲେଜ୍ ପାଇଁ ଆପଣ କରିବେ ଆମେ ବହୁତ ଧନ୍ୟବାଦ ଦେଉଛି ଆପଣଙ୍କୁ ଆଉ ଆମେ ବି ସବୁ ରୋଗୀମାନେ ବି ବହୁତ ଉପକୃତ ହେଇପାରିବୁ ସେବା ଭଲ ସେ ପାଇପାରିବୁ ଠିକ୍ଅଛି ସାର୍ ଧନ୍ୟବାଦ ସାର୍ ନାଇ ସାର୍ ଧନ୍ୟବାଦ ଆମକୁ ଏତିକି ସହଯୋଗ କଲେ ଆମେ ଚିର ଉପକୃତ ହେବୁ ଠିକ୍ଅଛି ସାର୍ ଥ୍ୟାଙ୍କ୍ ୟୁ ସାର୍